ଉଦ୍ୟୋଗୀମାନଙ୍କ ପାଇଁ ଭାରତ ଏକ ଉଜ୍ଜଳ ଯୁଗ ସୃଷ୍ଟି କରିଛି କାହିଁକି ନା ଯେମିତି ବଡ଼ବଡ଼ ଉଦ୍ୟୋଗୀକାରୀ ରତନ ଟାଟା ଆମ୍ବାନୀ ଇତ୍ୟାଦି ଉଦ୍ୟୋଗୀକାରୀମାନେ ଭାରତର ଜି ଡ଼ି ପି ବୃଦ୍ଧି କରିବାରେ ବହୁତ ସାହାଯ୍ୟ କରୁଛି ତାଙ୍କ କାରଣରୁ ଭାରତର ଲୋକମାନେ ମଧ୍ୟ ବହୁତ ଉପକାର ପାଉଛନ୍ତି ଯେମିତିକି ଆମ୍ବାନୀ ଆମ୍ବାନିଙ୍କ ରିଲାଏନ୍ସ୍ କମ୍ପାନୀ ଏବ୍ ଏବେ ପରିଣତ ହୋଇ ଜିଓ ଭାବେ ପରିଣତ ହୋଇଅଛି ତାଙ୍କର ଜିଓ ଟି ଭି ଜିଓ ସିନେମା ଭଳି ଓ ଟି ଟି ୱେବସାଇଟ୍ ମଧ୍ୟ ଅଛି ଆଉ ଆମ୍ବାନୀ ହେଉଛନ୍ତି ଆମ ଭାରତର ସବୁଠାରୁ ବଡ଼ ଧନୀଲୋକ ଏବଂ ରତନ ଟାଟା ହେଉଛନ୍ତି ଟାଟା ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରି ଇଣ୍ଡଷ୍ଟ୍ରିରେର ମାଲିକ ସେମାନେ ଆମ ଦେଶର ଜଣେ ବହୁତ ଉଦ୍ୟୋଗପତି ସେମାନଙ୍କ ପାଇଁ ଆଜି ଆମ ଭାରତ ବହୁତ ପରିମାଣରେ ଆଗକୁ ମଧ୍ୟ ଆଗଉଛି